ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟ ସମ୍ବଳ ଉପଲବ୍ଧ ହେଉଛି ଆମର ଭୁବନେଶ୍ୱରରେ ଯେମିତି ଏମ୍ସ କଟକରେ ଯେମିତି ବଡ଼ ମେଡ଼ିକାଲ ମାନସିକ ସ୍ୱାସ୍ଥ୍ୟ ସେବା ବ୍ୟବହାର କରିବା ଲୋକମାନଙ୍କ ପାଇଁ ସହଜ ବି ସହଜ କହି ହେବ କିନ୍ତୁ ସେଥିରେ ଅଧିକ ଲୋକମାନଙ୍କୁ ସେତେ ଅନେକପ୍ରକାର ଟର୍ଚର୍ କରୁଛନ୍ତି କରେଣ୍ଟ୍ ବି ଦେଉଛନ୍ତି ତା'ପରେ ଲୋକମାନଙ୍କୁ ଅଧିକ ଜଞ୍ଜିର ବାନ୍ଧିକି ରଖୁଛନ୍ତି ଗୋଟେ ରୁମ୍ ଭିତରେ ରଖୁଛନ୍ତି ତାଙ୍କୁ ସବୁଦିନ କରେଣ୍ଟ୍ ଦେଉଛନ୍ତି ତାଙ୍କର ଅନେକପ୍ରକାର ଔଷଧ ସେମାନେ ଦେଉଛନ୍ତି ଇଞ୍ଜେକସନ୍ ଦେଉଛନ୍ତି ତା'ପରେ ତାଙ୍କର ଚବିଶ ଘଣ୍ଟା ତାଙ୍କର ବ୍ୟବହାର ରଖିବା ତାଙ୍କୁ ଏକା କରିକି ତ ରଖିବାକୁ ପଡ଼ୁଛି ସେ ଅଧିକ ଔଷଧ ବି ଖାଉଛନ୍ତି ଇଞ୍ଜେକସନ୍ ସେମାନେ ଡକ୍ଟର ମାନେ ମାରୁଛନ୍ତି ଆଉ ଏମ୍ସ ମାନସିକ ରୋଗ ବିଭାଗ ଅନେକପ୍ରକାର ମାନସିକ ରୋଗ ଲୋକମାନଙ୍କୁ ଆଣିକିନା ହସ୍ପିଟାଲରେ ରଖି ଦେଉଛନ୍ତି ସେମାନେ ଭଲ ହେବା ପାଇଁ ବହୁତ ସମୟ ଲାଗିଥାଏ ସେମାନେ ମାନସିକ ସ୍ଵାସ୍ଥ୍ୟରୁ ତାଗିତ କେନ୍ଦ୍ର ଅନେକପ୍ରକାର ରହିଛି ସେଥିରେ ଅନେକ ଲୋକ ଲୋକମାନେ ସେଇଠି ବାସ କରନ୍ତି ସେମାନଙ୍କର ମାନେ ଗୋଟେ ମାନସିକ ରୋଗକୁ ଛୁଡ଼ାଇବା ପାଇଁ ବର୍ଷ ବର୍ଷ ବହୁତ ମାସ ମାସ ଲାଗିଥାଏ ସେମାନେ ଅନେକପ୍ରକାର କଷ୍ଟ ସହିଥାନ୍ତି ଅନେକପ୍ରକାର କରେଣ୍ଟ୍ ହଉ ଇଞ୍ଜେକସନ୍ ହଉ ଔଷଧ ହଉ ଯାହା ବି ସେମାନେ ଡକ୍ଟର ମାନେ ସବୁ ଦିଅନ୍ତି ଅନେକପ୍ରକାର ରୋଗରୁ ବି ସେମାନେ ଉଠିକିନା ଆସନ୍ତି ସେମାନେ ବହୁତ ଜିନିଷ କରିଥାନ୍ତି ଆଉ ଓଡ଼ିଶାରେ ଆମର ଯେମିତି ଯେମିତି ଅଛି ଏମ୍ସ କଟକରେ ଯେମିତି ବଡ଼ ମେଡ଼ିକାଲ ସେଠିବି ଲକ୍ଷ ଲକ୍ଷ ଡକ୍ଟର ମାନେ ସେଠି କାମ କରନ୍ତି ଅନେକ ହସ୍ପିଟାଲର ଷ୍ଟାଫ୍ ମାନେ ବି ଅନେକ ରୁହନ୍ତି ସେଇଠି ଅନେକ ଲୋକମାନେ ବି ସେଇଠି କାମ କରନ୍ତି ସେମାନେ ବି ସେମାନଙ୍କ ହୋଇ କରି ରୁହନ୍ତି ଆଉ କେତେଜଣ ମାନସିକ ରୋଗମାନେ ସେମାନେ ଅଧିକ ବିରକ୍ତ ହୋଇ କୁଆଡ଼େ କିଏ ପଳାନ୍ତି କିଏ ହସ୍ପିଟାଲ ଠୁ ଦୌଡ଼ି ପଳାନ୍ତି କିଏ ଛାତରୁ ଡେଇଁକିନା କିଏ କୁଆଡ଼େ ପଳାଏ କିଏ କାହା ଘରକୁ ପଳାଏ ସେମାନେ ଅନେକପ୍ରକାର ତାଙ୍କ ପଛରେ ବି ପୋଲିସ ଧରିବା ଧରନ୍ତି ସେମାନଙ୍କ ମାନସିକ ରୋଗ ହେତୁ କେଉଁ ଲୋକକୁ ସେମାନେ କ'ଣ କିଛି କହିଦେଇଥାନ୍ତି କାହାକୁ କେବେ ମାରିଦିଅନ୍ତି ସେମାନଙ୍କ ମାନସିକ ରୋଗ ହେତୁ ସେମାନେ ଅନେକପ୍ରକାର ରୋଗକୁ ସମ୍ମୁଖୀନ କରନ୍ତି ଆମ ସମାଜରେ ସେମାନଙ୍କୁ ଏତେ ରେସପେକ୍ଟ ମିଳେନି ସେମାନେ ଆମ ମାନଙ୍କ ସହିତ ରହିବା ପାଇଁ ସେଇୟା ଯୋଗୁରୁ ମାନସିକ ଯୋଗ ରହିବା ଦରକାର